ମୁଁ ବିଭିନ୍ନପ୍ରକାର ପନିପରିବା ଓ ଫୁଲଗଛ ଚାଷ କରିବାପାଇଁ ବା ମୋ ବାଡ଼ିରେ ଲଗାଇବା ପାଇଁ ବେଶ୍ ପସନ୍ଦ କରିଥାଏ କାରଣ ପନିପରିବା ଚାଷକରିବା ଦ୍ୱାରା ଆମ ଘରେ ତାହାର ଖାଦ୍ୟ ପ୍ରସ୍ତୁତ ହୋଇପାରିବ ଓ ଆମର କିଛି ପଇସା ମଧ୍ୟ ବଞ୍ଚିପାରିବ ଓ ଆଜିକାଲି ଯେଉଁସବୁ ସାରଦିଆ ପନିପରିବା ମିଳୁଛି ବଜାରରେ ତାହା ସ୍ୱାସ୍ଥ୍ୟପକ୍ଷେ ବହୁତ ହାନିକାରକ ହୋଇଥାଏ ତେଣୁ ପନିପରିବା ଚାଷ କରିବା ଦ୍ୱାରା ମୁଁ ମୋର ବାଡ଼ି ବଗିଚାକୁ ସୁନ୍ଦର କରିବା ସହ କିଛି ସୁସ୍ଥ ଜୀବନଯାପନ କରିପାରିବି ମୋର ଅମଳ ହୋଇଥିବା ପନିପରିବାକୁ ଖାଇ ଓ ସେଥିରୁ ମଧ୍ୟ କିଛି ବିକ୍ରି କରି ମୋର ଲାଭଦାୟକ ମଧ୍ୟ ହୋଇପାରିବି ଓ ମୋତେ ବିଭିନ୍ନପ୍ରକାର ଫୁଲଗଛ ଲଗାଇବାକୁ ପସନ୍ଦ କରେ କାରଣ ତାହା ଦ୍ୱାରା ମୋର ବଗିଚାଟି ଅତି ସୁନ୍ଦର ଦିଶିଥାଏ ଓ ସେହି ଫୁଲକୁ ତୋଳି ନେଇ ମୁଁ ଠାକୁର ପୂଜାରେ ଲଗାଇଲେ ମୋତେ ବେଶ୍ ଆନନ୍ଦ ମିଳିଥାଏ ତେଣୁ ମୋତେ ପୂଜା କରିବା ସମୟରେ କୌଣସି ଫୁଲ ଖୋଜିବାକୁ ପଡ଼େନି କି କାହା ପାଖରୁ ଯାଇ ମାଗିକି ଆଣିବାକୁ ପଡ଼େନି ତେଣୁ ମୋତେ ପନିପରିବା ଓ ଫୁଲ ଉଭୟ ପ୍ରକାର ଗଛ ମୋ ବଗିଚାରେ ଲଗାଇବାକୁ ପସନ୍ଦ କରିଥାଏ